ଆମ ଅଞ୍ଚଳର ଡାକ୍ତରଖାନା ଗୁଡ଼ିକ ବୈଷୟିକ ଉନ୍ନତି ଦିଗରେ ଅନ୍ତର୍ଭୁକ୍ତ ହୋଇଛି ସତ କିନ୍ତୁ ଡକ୍ଟରମାନଙ୍କ ସହିତ ଭିଡ଼ିଓ କଲ୍ ସମ୍ଭବ ନୁହେଁ ରିସର୍ଚ୍ଚ୍ ଲ୍ୟାବ ସ୍କାନିଂ ଏସିଜି ଅତ୍ୟଧିକ ସର୍ଜିତ ଓଟି ସର୍ଜିକାଲ ଟୁଲ୍ ଏଗୁଡ଼ିକର ସୁବିଧା ଥିଲେ ମଧ୍ୟ ଏଗୁଡ଼ିକ ପରିଚାଳନା କରିବା ପାଇଁ ଷ୍ଟାଫ ନାହାନ୍ତି ଯଦି ବା ଷ୍ଟାଫ ଅଛନ୍ତି ତାହେଲେ ସେମାନେ ଠିକ୍ ସମୟରେ ଆସିପାରୁନାହାନ୍ତି ଏବଂ ସେଥିଯୋଗୁଁ ଆଦିବାସୀ ଲୋକମାନେ ମାନଙ୍କୁ ବାହାରକୁ ପଠାଯାଉଛି ଯଦ୍ୱାରା ଗରିବ ଶ୍ରେଣୀର ଲୋକମାନେ ସ୍ୱାସ୍ଥ୍ୟ ସେବା ଠିକ ସେ ପାଇପାରୁନାହାନ୍ତି କିମ୍ବା ଦୂର ଜାଗାକୁ ଯିବା ସମୟରେ ସେମାନଙ୍କର ରାସ୍ତାରେ ମଧ୍ୟ ମୃତ୍ୟୁବରଣ ହୋଇଥାଏ